ମୁଁ ପୂର୍ଣପ୍ରଭା ନନ୍ଦ ଆପଣଙ୍କ ଓଲା ଏଇରେ ବୁକିଙ୍ଗ୍ କରିଥିଲି ଗୋଟେ ଜାଗାକୁ ଯିବା ପାଇଁ ପେଟିଏମ୍ରେ ପଇସା ପଠାଇଥିଲି କିନ୍ତୁ ବର୍ତ୍ତମାନ ମୋର ସେ ଜାଗାକୁ ଯିବା କ୍ୟାନସଲ୍ ହେଇଯିବାରୁ ମୋ ପଇସାଟା ଟିକେ ପେଟିଏମ୍ରେ ପଠାଇ ଦିଅନ୍ତୁ